ଯାଜପୁର ଜିଲ୍ଲାରେ କେତେଗୁଡ଼ିଏ ମିଡ଼ିଆ ଆଉଟଲେଟ୍ ହେଇଛି ଯଥା ପ୍ରମେୟର ଏଠାରେ ଗୋଟେ ଛପାଖାନା ଖୋଲା ହେଇଛି ଏବଂ ଆ କଳିଙ୍ଗନଗର ବୁଲେଟିନ୍ କଳିଙ୍ଗନଗର ବୁଲେଟିନ୍ ଏଇଟା ମଧ୍ୟ ହେଇଛି ଏଇ ଯେଉଁ ମିଡ଼ିଆ ମାଧ୍ୟମରେ ଯାଜପୁରର ବିଭିନ୍ନ ଘଟଣାବଳୀ ମଧ୍ୟ ଏଥିରେ ପ୍ରକାଶ କରାଯାଏ ଏବଂ ଏଇ ଯେହେତୁ ଏହା ଏକ ଇଣ୍ଡଷ୍ଟ୍ରିଆଲ୍ ସହର ଭାବରେ ଗଢ଼ି ଉଠିଛି ଏଠାରେ ଇଏ କଳିଙ୍ଗ ନଗର ଏକ୍ସପ୍ରେସ୍ କଳିଙ୍ଗ ନଗର ବୁଲେଟିନ୍ ଭାବରେ ଏଠାରେ ପ୍ରକାଶ କରାଯାଏ ଏଇ ମାଧ୍ୟମରେ ଲୋକମାନଙ୍କୁ ବିଭିନ୍ନପ୍ରକାର ଘଟଣାବଳୀ ବିଷୟରେ ଜଣାଯାଏ ଏବଂ ଯେହେତୁ ଏଠାରେ ପାଞ୍ଚଟି ଜାତୀୟ ରାଜପଥ ରହିଛି ଜାତୀୟ ରାଜପଥ ଉପରେ ବିଭିନ୍ନପ୍ରକାର ଘଟଣାବଳୀ ଘଟେ ସେସବୁ ମଧ୍ୟ ଲୋକମାନେ ଏଥିରୁ ସୂଚନା ପାଆନ୍ତି ଏବଂ ଯାଜପୁରରେ ଥିବା ବିଭିନ୍ନ ସଂସ୍କୃତି ଉପରେ ମଧ୍ୟ ଏଇ ପ୍ରମେୟ ଏବଂ ଯାଜପୁର ଏକ୍ସପ୍ରେସ୍ କଳିଙ୍ଗନଗର ବୁଲେଟିନରେ ମଧ୍ୟ ଛପାଯାଏ ଆଉ ସେଇଥିରେ ମଧ୍ୟ ଲୋକମାନେ ସେମାନଙ୍କର ଖବର ରଖିଥାଆନ୍ତି ଆଉ ସୂଚନାର ଉତ୍ସ ଭାବେ ଏସବୁ ଗ୍ରହଣ କରିଥାଆନ୍ତି ଏବଂ ବିଭିନ୍ନପ୍ରକାର ସମ୍ପ୍ରଦାୟର ଲୋକ ଯେହେତୁ ବାସ କରନ୍ତି ଏଠାରେ ତାଙ୍କ ଭିତରେ ଏକ ସଙ୍ଗଠନ ଗଢ଼ିଉଠିଛି